ହଁ ମୁଁ ଓଡ଼ିଶାର କିଛି ଆଞ୍ଚଳିକ ଉପଭାଷା ବିଷୟରେ ସମ୍ୟକ ଭାବରେ ଜାଣିଛି ଯେପରି ସମ୍ବଲପୁରର ସମ୍ବଲପୁରୀ ଭାଷା ନୟାଗଡ଼ର ଭାଷା ଏପରିକି ଏହି ଭାଷା ମାନଙ୍କ ମଧ୍ୟରେ ସାମଞ୍ଜସ୍ୟ ବେଶ କିଛି ଫରକ ଏହି ଭାଷା ଗୁଡ଼ିକ ମଧ୍ୟରେ କଥାର ତାଳମେଳ ମଧ୍ୟ ଟିକେ ଅଲଗା ଯେପରି ଏ ଭାଷା ଭାଷା ଶୁଣିବାକୁ ଶ୍ରୁତିମଧୁର ହୋଇଥିଲା ବେଳେ କେଉଁ କଥାର ଭାଷା ଗୁଡ଼ିକ ବୁଝାପଡ଼େ ନାହିଁ ଯେପରି ଯେଉଁ ଅଞ୍ଚଳର ଲୋକ ସେଇ ଅଞ୍ଚଳର ଭାଷା ଗୁଡ଼ିକ ବୁଝିବା ସହଜ ବୋଧ ହେଇଥାଏ କିନ୍ତୁ ଅନ୍ୟ ଭାଷା ଗୁଡ଼ିକୁ ବୁଝିଲା ବେଳକୁ ବହୁତ କଷ୍ଟ ମଧ୍ୟ ହୋଇଥାଏ